ମୋର ପ୍ରିୟ ଧାବିକା ହେଉଛନ୍ତି ଦୁତି ଚାନ୍ଦ ଦୌଡ଼ ପ୍ରତିଯୋଗିତାରେ ଯଦି ଆମେ ଦୌଡ଼ ପ୍ରତିଯୋଗ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବା ପାଇଁ ହେଲେ ଆମକୁ ଫାର୍ଷ୍ଟରୁ ହିଁ ସ୍ଲୋଲି ଦୌଡ଼ିବା ଦୌଡ଼ିବାକୁ ପଡ଼ିବ କିଛି ସମୟ ପରେ ଯେଉଁମାନେ ଯେଉଁମାନଙ୍କ ସାଙ୍ଗେ ଦୌଡ଼ିବା ପ୍ରତିଯୋଗିତା ପାାର୍ଟିସିପେଟ୍ କରିଥାଉଁ ସେଇ ସେହି ସମୟରେ ସେହିମାନଙ୍କ ସାଙ୍ଗରେ ଦୌଡ଼ିବା ପାଇଁ ସ୍ଲୋଲି ଫାର୍ଷ୍ଟ ଫାର୍ଷ୍ଟ ହିଁ ଦୌଡ଼ିବା ସ୍ଲୋଲି କରିକି ସେମାନେ ଯେଉଁ ଯେଉଁମାନଙ୍କ ସହ ଆମେ ଦୌଡ଼ିବା ଷ୍ଟାର୍ଟ କରିଥିବ ସେମାନେ ସ୍ପିଡ଼୍ରେ ଦୌଡ଼ିକି ହାଲିଆ ହେଇ ହାଲିଆ ହେବା ପର୍ଯ୍ୟନ୍ତ ଆମେ ସ୍ଲୋଲି ଦୌଡ଼ିବ ତା'ପରେ ଦୌଡ଼ିବା ସେମାନେ ହାଲିଆ ହେଇସାରିଲା ପରେ ଆମେ ଦୌଡ଼ିବା ଦୌଡ଼ିବା ସ୍ପିଡ଼୍ କରିବ ତାପ'ରେ ଯାଇକି ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବୁ ଏହି ଦୌଡ଼ ପ୍ରତିଯୋଗିତାରେ ଯଦି ଆପଣ ସ୍ପିଡ଼୍ ଦୌଡ଼ି ପାରିବେ ତା'ହେଲେ ଆଉ କିଛି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ନାହିଁ ଯଦି ଆପଣ ଦୌଡ଼ ଯଦି ଯଦି ଦୌଡ଼ ପ୍ରତିଯୋଗିିତାରେ ସ୍ଲୋଲି ହିଁ ଦୌଡ଼ିବାକୁ ପଡ଼ିବ ସ୍ଲୋଲି ଦୌଡ଼ି ପାରିଲେ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା